ହ୍ୟାଲୋ ଭାଇ ମୁଁ ବାଲିମେଳା ଅଠତିରିଶିରୁ ଉର୍ମିଳା ଚକ୍ରବର୍ତ୍ତୀ କହୁଥିଲି ମୁଁ ଅର୍ଡ଼ର୍ କରିଥିଲି ଗୋଟେ ଚପାତି ଆଉ ଦୁଇଟା ନାନ୍ ସେଇଟା ଏବେ କ୍ୟାନସଲ୍ କରିକି ମତେ ତିନିଟା ଚପାତି ପାଞ୍ଚଟା ନାନ୍ ଦେଇଦିଅନ୍ତୁ ପ୍ଲିଜ୍ ଭାଇ ଆଡ଼୍ଜଷ୍ଟ୍ କରିଦିଅ ମତେ ଦରକାର ମୁଁ ସେତେବେଳେ ମୋର ଅର୍ଡ଼ର୍ଟା ଭୁଲ୍ ଥିଲା ଏବେ ଗୋଟେ ଚପାତି ବଦଳରେ ମତେ ତିନିଟା ଚପାତି ଦରକାରେ ତମେ ଯେମିତି ହେଲେ ବି ଆଡ଼ଜଷ୍ଟ୍ କରିଦିଅ ଭାଇ ମତେ ଦରକାର ମୁଁ ଅର୍ଡ଼ର କରିଥିଲି ଯେ ହେଲେ ବି ଏବେ କୈନ୍ସଲ୍ କରିଦିଅ ଗୋଟେ ଚପାତି ବଦଳରେ ତିନିଟା ଚପାତି ଦିଅ ଆଉ ଦୁଇଟା ନାନ୍ ଜାଗାରେ ପାଞ୍ଚଟା ନାନ୍ ଦିଅ ପ୍ଲିଜ୍ ପ୍ଲିଜ୍ ଭାଇ ଆଡ଼ଜଷ୍ଟ୍ କରିଦିଅ ମତେ ଦରକାର ହଉ ଠିକ୍ ଅଛି